ହଁ ନ ନଦୀରେ ଯାଉ ଯାଉଁ ଜାଲ ବିଛା ହେଇଥିଲା ଡଙ୍ଗାରେ ଯାଉ ଯାଉଁ ଏଡେ ବଡ଼ ମାଛଟେ ପାଞ୍ଚ କେଜିଆ ମାଛଟେ ଲାଗିଲା ଯେ ତାକୁ ଏତେ ଚେଷ୍ଟାରେ ତାକୁ ଧରା ହେ ଲାକେ ଡଙ୍ଗା ସହିତ ଟାଣି ନେବାକେ କରେ କିନ୍ତୁ ତାକେ ବୁଦ୍ଧି ବଳରେ ମାଛଟାକୁ ଡଙ୍ଗା ଧରିକି ତାକୁ ସାଇଡ଼ କରି କରି କରି କରି ଏକା ଗୋଟେ ଦରକୁ ନେଇ ସେଥିରେ ମାଛଟାକୁ ଠିକ ଗୋଟେ ଆମ ଜାଲୁଆ ଯେନ୍ଟାକେ ମାଛ ରଖୁ ଯେଉଁଥିରେ ସେଥିରେ ଏତେ କଷ୍ଟରେ ଜାଳ ମଧ୍ୟ ଫାଡ଼ିକିରି ପଲେଇ ଯିବାକେ କରେ ମାଛ ଧାକେ ବହୁତ ଦେରେ ସେଥିରେ ପୁରେଇକିରି ମାଛଟାକେ ବହୁତ କଷ୍ଟରେ ତାହାକେ ଧରା ହେଲା ଏତେ ମୁଁ ଖୁସି ହେଲି ସେ ମାଛ ଧରିଲା ପରେ ବହୁତ କେତେ ନ କେତେ ମୁଁ ବହୁତ ଖୁସି ହେଲି ସେଥିରୁ ଏତେ ଖୁସି ହେଲିନା କାଁଏ ମୁଁ ଭାବିନଥିଲି ଏଡ଼େ ବଡ଼ ମାଛ ଧରିପାରିବି ବୋଲିକି କିନ୍ତୁ ମୁଁ ବହୁତ ଖୁସି ହେଲି